ହଁ ମୋର୍ ଗୁରୁ ଅଛନ୍ ତା ତମେ ଜାଣା ଶିଖାସନ୍ ଶିଖିବାର୍ କେ ଭଲ୍ ଲାଗ୍ସି ଧ୍ୟାନ୍ ଦେଇକରି ଶିଖେ ବି ମୁଇଁ ଆଉ ଗୁରୁମାନଙ୍କର୍ ସବୁ ଜିନିଷ୍ ଶିଖ୍ବାର୍ କଥା ବି ଜାଣା ଯେନ୍ତା ଶିଖାଲେ ବି ଶିଖ୍ବାର୍ କଥା ଭଲ୍ ଲାଗେ ସେ ଜିନିଷ୍ଟା ଶିଖ୍ଲେ ଆମେ ବି ଅଲଗା ଲୋକ୍ ଶିଖେଇବାର୍ ମା ଜିନିଷ୍ମାନେ ଶିଖିଲେ ଆଉ ଡ଼େଲି ଶିଖ୍ସିଁ ମୁଇଁ ମୋର୍ ଗୁରୁମାନଙ୍କରନୁ ବହୁତ୍ ଭଲ୍ସେ ଗୁରୁମାନେ ବି ବହୁତ୍ ଭଲ୍ ଶିକ୍ଷାମାନେ ଦେସନ୍ ଆଉ ଯନ୍ତ୍ରମାନେ ଶିଖାସନ୍ ସବୁ ଦି ଯାହା ବି ମୁଇଁ ବହୁତ୍ ଶିଖ୍ସିଁ ହେଁ ଜିସ୍ମାନେ ଯେଦିନ ଯାହା ଶିଖାଲେ ସେଟା କେ ସଦାବେଲେ ଶିଖୁଥିସି ଅଭ୍ୟାସ କରୁଥିସି ସେଟା କେ ଭୁଲିବାର୍ କେ ନାହିଁ ଚାହେଁ ଗୁରୁମା ଯାହା ଶିଖାବାର କଥା ସେଟା ଶିଖାସନ୍ ମୁଇଁ ସେ ଜିନିଷ୍ କେ ବାର୍ ବାର୍ ଶିଖୁଥିସି ଜେନ୍ତା କି ନାଇଁ ଭୁଲବି ବୋଲିକରି ଆଉ ଜେନ୍ ଯନ୍ତ୍ରମାନେ ବି ଶିଖା ଲାଗି ଦେଲେ କି ସେଟା କେ ଭଲ୍ସେ ଧ୍ୟାନ୍ ଦେଇ ଥିସି